ଆଗ କାଳରେ ଇଣ୍ଟରନେଟର ସୁବିଧା ନଥିବା ଯୋଗୁଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ କିନ୍ତୁ ଏହି ବର୍ତ୍ତମାନ ଯୁଗରେ ନା ଇଣ୍ଟରନ ସୁବିଧା ଯୋଗୁଁ ବହୁତ ଦ୍ୱନ୍ଦ୍ୱ ସମସ୍ୟା ଯାହା ସବୁ ଦୂର ହୋଇପାରୁଛି ଏବଂ ସମସ୍ୟାର ସମଧାନ ମଧ୍ୟ ହୋଇପାରୁଛି ଦେଖନ୍ତୁ ଆମେ ପ୍ରଥମେ ଦେଖିବା ଶିକ୍ଷା କ୍ଷେତ୍ରରେ ଶିକ୍ଷା କ୍ଷେତ୍ରରେ ପଢ଼ୁଥିବା ବିଦ୍ୟାର୍ଥୀମାନେ ଯେଉଁପ୍ରକାର ସମସ୍ୟା ମାନେ କିଛି ତାଙ୍କର ଡାଉଟ୍ ଥାଏ କି ସନ୍ଦେହ ଥାଏ ସେମାନେ କ'ଣ କରନ୍ତି ନା ଗୁଗଲ୍କୁ ଯାଆନ୍ତି ଇ ଇଣ୍ଟରନେଟ ମାଧ୍ୟମରେ ଗୁଗଲ୍କୁ ଯାଇ ଗୁଗଲ୍ ଯାହାବି ତାଙ୍କର ସମସ୍ୟା ଥାଏ ସେମାନେ କହିଦେଲା କ୍ଷଣି ତା'ର ଉତ୍ତର ଗୁଗଲ୍ ଦେଇଥାଏ ଯାହାଦ୍ୱାରାକି ସେମାନେ ବହୁତ ବିଦ୍ୟାର୍ଥୀମାନେ ବହୁତ ଉପକୃତ ହୋଇଥାନ୍ତି ହୋଇଥାନ୍ତି ଆମେ ଘରେ ବସି ନା କ'ଣ ଚାକିରୀ ବିଷୟରେ ଜାଣିଥାଏ ଆଗରୁ ଯାହା ଆମେ ପୁରାତନ କାଳରେ କ'ଣ ନା ପୋଷ୍ଟର ମାଧ୍ୟମରେ ଜାଣିପାରୁଥିଲେ ଏବେ କ'ଣ ଘରେ ବସିକି ଏହି ଇଣ୍ଟରନେଟ ମାଧ୍ୟମରେ ଆମେ କ'ଣ ଚାକିରୀ ବିଷୟରେ ଜାଣିପାରୁଛେ କିଛି ଅନଲାଇନ ଫର୍ମ ମଧ୍ୟ କରିପାରୁଛେ ସବୁ ଜିନିଷ ଯାକ ଆମେ ଏହି ଇଣ୍ଟରନେଟ ମାଧ୍ୟମରେ କରିପାରୁଛେ ଯାହାଦ୍ୱାରାକି ବହୁତ ଜନ ସାଧାରଣମାନେ ଲୋକମାନେ ବହୁତ ଉପକୃତ ହୋଇପାରୁଛନ୍ତି ଯାହା ଆଗ କାଳରେ ଉପକୃତ ହୋଇ ପାରୁନଥିଲେ ଯାହାଦ୍ୱାରାକି ଏବେ ବହୁତ ଉନ୍ନତି ଘଟିଲାଣି ତା'ପରେ ଆମେ କେହି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏବଂ ବାହାର ବିଦେଶର ଘଟଣା ବି ସବୁ ଆମେ କ'ଣ ନା ଏହି ଇଣ୍ଟରନେଟ ମାଧ୍ୟମରେ ହିଁ ଜାଣିବାକୁ ପାଉଛେ